କୃଷକୀୟ କୃଷି ଭାଇମାନେ କୃଷକମାନେ ବ୍ୟାଙ୍କ୍ରୁ ଜମି ମଡ଼୍ଗେଜ୍ ଦେଇ ଚାଷ ପାଇଁ ଗୋଟିଏ ବର୍ଷ ପାଇଁ ଲୋନ୍ ଆଣନ୍ତି ଏବଂ ସେ ଗୋଟିଏ ବର୍ଷରେ ଫସଲ କରି ତାକୁ ବିକି ପୁଣି ବ୍ୟାଙ୍କ୍କୁ ତାର ଶୁଦ୍ଧ ମୂଳ ଦେଇଦିଅନ୍ତି ତା ଧରୁ ଯଦି ଦି ପଇସା ବାହାରେ ନିଜେ ଏବଂ ପରିବାର ଆମେ ଉପକୃତ ହେଉ ବା ଚଳୁ ସରକାରଙ୍କ ସାହାଯ୍ୟରେ କୃଷି କରିବା ହେଉଛି ଆମମାନଙ୍କ ପାଇଁ ଲାଭ କାହିଁକି ନା ଗାଁ ଗହଳି ଶୁଦ୍ଧ ଆଣି ପାଞ୍ଚ ଟଙ୍କା ସାତ ଟଙ୍କା ଦଶ ଟଙ୍କା ତିନି ଟଙ୍କାରେ କଲେ ବହୁତ ସେମାନେ ନେଇଯାଉଛନ୍ତି କିନ୍ତୁ ବ୍ୟାଙ୍କ୍ ୱାନ୍ ପରସେଣ୍ଟ୍ ବା ବର୍ଷକୁ ବାର ଟଙ୍କା ସୁଧ ନେଉଛି ଏକମାତ୍ର ଆମକୁ ଗଭର୍ଣ୍ଣମେଣ୍ଟ୍ ଲୋନ୍ କୃଷି ପାଇଁ ଖୁବ୍ ଲାଭବାନକ ଅଲଗା ଗାଁ ଗହଳି ଶୁଦ୍ଧ ଆଣିକିନି ଚାଷବାସ କଲେ ବା କୃଷି କଲେ ତା ଦୂର ବେଶି ଲାଭ ଉତ୍ପନ୍ନ ହୋଇପାରିବନି କାହିଁକି ନା ଶୁଦ୍ଧ ଟାଣନ୍ତି ଆମେ ସେଇଥିରୁ ସରକାରଙ୍କୁ ଲାଭ ଦେଉ ନିଜେ ମଧ୍ୟ ଲାଭ ପାଉଁ ଏ ହେଉଛି କୃଷକ ଭାଇମାନଙ୍କର ମାନେ କାମ